ହଁ ଭାଇ ନମସ୍କାର ଆପଣ ଦରଜି କାମ କରୁଛନ୍ତି ନା ମୁଁ ତ ଆପଣଙ୍କ ବିଷୟରେ ଭଲ ଟିକିଏ ଶୁଣିବାକୁ ପାଇଲି ଯେ ଆପଣ ଭଲ କୁଆଡ଼େ ସିଲେଇ କରନ୍ତି ସେଥିପାଇଁ ମୋର ଗୋଟେ ସାଙ୍ଗ ଆପଣଙ୍କ ନମ୍ବର ଦେଲା କହିଲା ଏଇ ଭାଇନାଙ୍କ ସହିତ ଟିକିଏ କଥା ହେବ କଥା ହେଲେ ସେ କ'ଣ ଭଲ ନୂଆ ଡିଜାଇନ୍ କ'ଣ ସିଏ ସବୁ କହିପାରିବେ ତାଙ୍କ ସହିତ କଥା ହେଇକି ଭଲ ସାର୍ଟ୍ ପ୍ୟାଣ୍ଟ୍ ସେଇଠୁ କାଟିପାରିବୁ ସେଥିପାଇଁ ମୋର ଆପଣଙ୍କ ସହିତ କଥା ହେବାର କାରଣଟା ହେଉଛି ଏଇଆ ଯେ ବର୍ତ୍ତମାନ ମାର୍କେଟରେ ନୂଆ ଡିଜାଇନ୍ କ'ଣ ଆପଣ ଜାଣିଛନ୍ତି ମୋତେ ସିଲେଇ କରିକି ପ୍ୟାଣ୍ଟ୍ ସାର୍ଟ୍ ଦେଇପାରିବେ ମୁଁ ପ୍ୟାଣ୍ଟ୍ ସାର୍ଟ୍ ଦୁଇଟା ଯାକ ଚାହୁଁଛି ମୁଁ କଲେଜରେ ପାଠପଢ଼ୁଛି ନା ଆଉ ସେଥିପାଇଁ ଟିକେ ମୁଁ ପ୍ୟାଣ୍ଟ୍ ସାର୍ଟ୍ ତିଆରି କରିବାକୁ ଚାହୁଁଛି ନୂଆ ଟ୍ରେଣ୍ଡ କ'ଣ ଚାଲିଛି ଯେଉଁଟା କି ବର୍ତ୍ତମାନ ଏବେ ଯେଉଁଟା ଚାଲୁଛି ଆଉ ଏବେ ଆଉ ସବୁ ପୁରୁଣା ମଡ଼େଲ୍ ବି କିଛି ହେଇଗଲାଣି ଆଉ ସେଥିପାଇଁ ମୁଁ ନୂଆ ଟ୍ରେଣ୍ଡର ପ୍ୟାଣ୍ଟ୍ ସାର୍ଟ୍ ବନାଇବାକୁ ଚାହୁଁଛି ଦୁଇରେ ଡିଜାଇନ୍ ଭଲ ଲାଗିବ ପିନ୍ଧିଲେ ସମସ୍ତେ କହିବେ ଯେ ହଁ ଏଇଟା ନୂଆ ଟ୍ରେଣ୍ଡ ଭଲ ଲାଗୁଛି ମୋତେ ଟିକିଏ ଦେଖିକି ବି ସମସ୍ତେ କହିବେ ଯେ ହଁ ଏଇଟା ଗୋଟେ ଭଲ ହେଇଛି ଆଉ ଆମେ ବି ଏମିତି କରିକି ପିନ୍ଧିବୁ ଏଇ ସେଥିପାଇଁ ମୁଁ ଟିକିଏ ଚାହୁଁଛି ନୂଆ ଟ୍ରେଣ୍ଡର ଜିନିଷ ଆଚ୍ଛା ଆପଣଙ୍କର ଯେଉଁ ନେରୁ ପ୍ୟାଣ୍ଟ୍ ଯେଉଁ କରୁଛନ୍ତି ସେଇଟା ଆପଣଙ୍କର କେତେ ଆପଣ ପ୍ରାଇସ୍ ମାନେ ପଇସା ନେଉଛନ୍ତି ଆପଣଙ୍କର ସିଲେଇ କରିବା ପାଇଁ ଆଚ୍ଛା କେବଳ ପ୍ୟାଣ୍ଟ୍ଟା ନା ସାର୍ଟ୍ ପ୍ୟାଣ୍ଟ୍ ମିଶିକି ଆଚ୍ଛା ସାର୍ଟ୍ ଆପଣ ମାନେ କେତେ ନେଉଛନ୍ତି ସାର୍ଟ୍ ଚାରି ଶହ ପ୍ୟାଣ୍ଟ୍ ଆଠ ଶହ ଆଚ୍ଛା ଆପଣ ମୋତେ ମୁଁ ଯଦି ଆପଣଙ୍କର ଅର୍ଡ଼ର ମାନେ ଦେବି ଆପଣଙ୍କର କପଡ଼ା ଦେବି ସିଲେଇ କରିବା ପାଇଁ ଆପଣ କେତେ ଦିନ ଭିତରେ ମୋତେ ସିଲେଇ କରିକି ଦେଇପାରିବେ ଆଚ୍ଛା ମୋତେ ଆଉ ଗୋଟେ କଥା କୁହନ୍ତୁ ଆପଣ କ'ଣ କପଡ଼ା ରଖୁଛନ୍ତି ନା କେବଳ ସିଲେଇ କରୁଛନ୍ତି ଯଦି କପଡ଼ା ରଖୁଥାନ୍ତେ ଆହୁରି ବି ଭଲ ହୁଅନ୍ତା ମୁଁ ନହେଲେ ଯାଇକି ଆପଣଙ୍କ ପାଖରୁ କପଡ଼ା ବି ଚଏସ୍ କରିକି ଆପଣଙ୍କୁ ଦେଇପାରନ୍ତି ଆଚ୍ଛା ଯଦି କପଡ଼ା ଆଉ ଆପଣଙ୍କର କପଡ଼ା ପ୍ରାଇସ୍ କେମିତି ଆପଣ ନେଉଛନ୍ତି ମିଟର୍ ଆଚ୍ଛା ଆପଣଙ୍କର ଲୋ କ୍ୱାଲିଟି କେତେ ପ୍ରାଇସ୍ ରହୁଛି ଟପ୍ କ୍ୱାଲିଟି କେତେ ପ୍ରାଇସ୍ ରହୁଛି

ଆଚ୍ଛା ଯଦି ଅଛି ମୋତେ ଗୋଟେ କାମ କରିବେ ମୁଁ ଆପଣଙ୍କୁ ବୋଧେ ଆଜି ବେଳଓଳି ଯିବି ଚାରିଟା ବେଳକୁ ଗଲେ ମୁଁ ଆପଣଙ୍କର କ'ଣ କପଡ଼ା ଅଛି ମୁଁ ଦେଖିଦେବି ଯୋଉ କପଡ଼ା ମୋର ପସନ୍ଦ ଆସିବ ସେଇ ହିସାବରେ ଆପଣଙ୍କୁ ଅର୍ଡ଼ର ଦେଇଆସିବି ଆଉ ଆପଣ ପୁରା ମିଟର୍ ମୋ ମାପ ନେଇଯିବେ ମାପ ନେଇକି ମୋତେ ସିଲେଇ କରିକି ଦେଇଦେବେ